ମୋର ଗୋଟିଏ ଝିଅ ଅଛି ମୁଁ ତାକୁ ପାଠ ପଢ଼େଇବା ପାଇଁ ଚାହୁଁଅଛି ହେଲେ ସେ ପାଠ ପଢ଼ିବାପାଇଁ ଚାହୁଁ ନାହିଁ କିଛି ନାହିଁ ଆଜିକାଲି ବାପାମାଙ୍କ ଠାରେ ପୁଅ ସାହାରା ନାହିଁ ଝିଅ ସାହାରା ଝିଅ ଆଜିକାଲି ସବୁ କ୍ଷେତ୍ରରେ ଝିଅ ଆଗୁଆ ଆଗରୁ ଥିଲା ପୁଅମାନେ ଆଗୁଆ ଏବେ ଝିଅ ଆଗୁଆ ତେଣୁକରି ପାଠ ପଢ଼ିକି କିଛି ଶିଖେ ଶିଖିବ ଶିଖିବା ଦ୍ୱାରା ବନ୍ଧୁବାନ୍ଧବ ମାନଙ୍କ ଠାରେ ସବୁ ଖୁସି ସମସ୍ତେ ପାଇବେ